ହ୍ୟାଲୋ ହ୍ୟାଲୋ ମୁଁ ସାରଳା ଏଜେନ୍ସିରୁ କହୁଛି କେଉଁ ଗାଡ଼ି ଆପଣଙ୍କର ଦରକାର ଆଉ ଟୁର୍ କେଉଁଠିକି କେଉଁଠିକି ଅଛି ଯିବା ପାଇଁ କେଉଁ କେଉଁ ଜାଗାକୁ ଆପଣଙ୍କର ଅଛି ହଁ ହୁଁ ତାରା ତାରିଣୀ କହିଲେ କେଉଁଝର ତାରା ତାରିଣୀ ନା ଇଏ ଆମର କପିଳାସ ତାରା ତାରିଣୀ କେନ୍ଦୁଝର ତା'ହାଲେ ବୋଲର ନେବେ ନାଇକି କେତେ ଜଣ ଲୋକ ଫ୍ୟାମିଲି ଯିବେ ନାଇ ତା'ହେଲେ ମାନେ ଆପଣ ଯିବେ କିଲୋମିଟର ହିସାବରେ ଯିବେ ନା ଭଡ଼ା ଆକାରରେ ଯିବେ ଭଡ଼ା ଅକାରରେ ତ ହଁ ହଁ କୁହ

କିଲୋମିଟର ହେଲେ କିଲୋମିଟର ହେଲେ ଆପଣଙ୍କୁ ତ ନିହାତି ଚାରି ହଜାର ପାଞ୍ଚ ହଜାର ପାଖାପାଖି ପଡ଼ିଯିବ ବୁଝିଲ ହଁ ଏତେ ପଡ଼ିଯିବ ତଥାପି ଟୋଲ୍ ଗେଟ୍ ଅଛି ଡ୍ରାଇଭର ଖର୍ଚ୍ଚ ଅଛି ତେଲ ପାଣିର ରେଟ୍ ଜାଣିଛ ଆଉ ପାର୍କିଙ୍ଗ ଅଛି କେତେ କ'ଣ ସବୁ ଆଡ଼ୁ ତ ଚିନ୍ତା କରିକିରି ଯାହା କରିବାକୁ ପଡ଼ିବ ନା

ନାଇ ଗାଡ଼ି ଭଡ଼ା ଟା ସେତିକି ରହୁଛି ନା ଏଗୁଡ଼ା ସବୁ ଆପଣଙ୍କ ଉପରେ ଚାର୍ଜ ଲାଗିବ ଯେଉଁ ଟୋଲ୍ ଗେଟ୍ଟା ଯିବେ ଟିକେ ଟୋଲ୍ ଗେଟ୍ ଭି ଆମେ ଦବୁ କ'ଣ ଆପଣ ଦେବେ ନା ଆଉ ଡ୍ରାଇଭର୍ଟା ଡ୍ରାଇଭର୍ଟା ଯିବ ଶହେ ପଚାଶ ଖାଇବ ଆପଣ ଦେବେ ନା ସେଥିରେ ଆପଣ ଯେତେବେଳେ କଷ୍ଟମ୍ର ଯେତେବେଳେ ଆମର ତ ପୁରୁଣା କଷ୍ଟମ୍ର ଆପଣ ନା ଆଉ ସବୁ ମିଶିକି ହେଲେ ଯଦି ଆପଣ ଦେବେନି ଟୋଲ ଫି ଦେବେନେଇ କି ଡ୍ରାଇଭର ଖର୍ଚ୍ଚ ଦେବେନେଇ କି ପାର୍କି ଖର୍ଚ୍ଚ ଦେବେନେଇ ପାଞ୍ଚ ହଜାର ଦେବେ ଆଉ ବୁଝିଲେକି ଆପଣଙ୍କୁ ଆଉ କିଛି ଦବାକୁ ପଡ଼ିବନି କି ଆପଣଙ୍କର ଆଉ କୌଣସି ଜାଗାରେ ହଇରାଣ ହରକତ ହେବାର ନାହିଁ ସେ ଦାୟିତ୍ୱ ସବୁ ଆମର ହଁ ଆଉ ତୁମର ଆଉ ସେଥିରେ ରିକ୍ସ ନେବାର ନାହିଁ କିଛି ନାହିଁ ତୁମେ ଖାଲି ଆରାମସେ ଯିବ ଯେଉଁ ଜାଗା ଏକା ସବୁ ଜାଗା ବୁଲିବ ଆରାମ ସେ ଆସିବ କିଛି ଟେନସନ୍ ନାହିଁ କିନ୍ତୁ ପଇସା କମାଇଲେ ଆମେ ଦୁଇଟା ଜାଗାରୁ ତିନିଟା ଜାଗାରୁ ଦୁଇଟା ଦେଖାଇବୁ ଦୁଇଟା ଜାଗାରୁ ଗୋଟିଏ ଦେଖାଇବୁ ନା ସେ ବାବଦରେ ଟାଇମ୍ପାସ୍ ହେଇଯିବ ଆପଣଙ୍କର ଲାଭଟା କିଛି ହେବନି ଆପଣ ପଇସା ଦେବେ ପିଲା ଛୁଆଙ୍କୁ ନେଇକି ଯାଉଛନ୍ତି ବୁଲିକିରି ଆସିବେ ନା ଆଉ ତ ଆପଣ ତ ଜାଣିଛନ୍ତି ଆପଣ ତ ଗାଡ଼ି ତ ନେଇଛନ୍ତି ଫେରେ ଆମେ ଆଉ ଆପଣଙ୍କୁ ନୂଆ କହିବୁ ଯେ ଅମକ ହେଲା ଢିଙ୍କି ହେଲା ବୋଲି କହିବୁ ଆଉ ଆପଣଙ୍କର ଯେଉଁଦିନ କହିବେ ଫୋନ୍ କରିବେ ଏଇ ନମ୍ବରରେ ଫୋନ୍ କରିବେ ଏଇ ନମ୍ବରରେ ଫୋନ୍ କଲେ ମୁଁ ଗାଡ଼ି ପଠାଇବି ଆଉ ତଥାପି ବି ଭଲ ହଁ ସୋମବାର ଦିନ ଚାଲନ୍ତୁ ହଉ ସୋମବାର ଦିନ ଯିବେ ଆଉ କ'ଣ ବୁଝିଲେ କି ତୁମର ଟାଇମ୍ଟା କହିବନା ଆଉ ତୁମ ଟାଇମ୍ଟା କହିଲେ ଆମେ ସେଇ ଟାଇମ୍ରେ ବାହାରିଯିବା ନା ଆମ ଟାଇମ୍ରେ କ'ଣ ଅଛି ଆମେ ଯାଇଁ ସକାଳୁ ହଉ ସାତଟା ପୂର୍ବରୁ ଆମେ ସାଢ଼େ ଛଟାରେ ଗାଡ଼ି ଲାଗିଯିବ ଆଉ ସାଢ଼େ ଛଟାରେ ଗାଡ଼ି ଲାଗିଲେ ଆପଣ ଯିବେ ସାତରୁ ବାହାରିବେ ଆଉ ଫାଷ୍ଟ ଏଇଠୁ ଆଜ୍ଞା ସେ କଥା କିଏ ହଁ ମୁଁ ଫେରିଲେ ତୁମର ଆଉ ଆଉ ସେ ତ ଠାକୁରଙ୍କ ହାତରେ କଥା ଯିବ ତ ଆରାମସେ ଯିବ ଏଇ ପଟେ ଯିବ ଏଇଠୁ ଦର୍ଶନ କରିକରି କରିକରି ଏମିତି ବୁଲିକିରି କେଉଁଝର ଯିବେ ଆଉ ଘଣ୍ଟ ଗାଁ ତାରିଣୀକି ଆଉ ତା'ପରେ ସେଇଠୁ ବ୍ୟାକ୍ କରିକି ଆସିବେ ଆଉ ଡ୍ରାଇଭର୍ ଭଲ ଡ୍ରାଇଭର୍ ବି ଅଛି କିଛି ଅସୁବିଧା ନାହିଁ ନିଶାଦ୍ରବ୍ୟ ବି ନାହିଁ ସେ ଡ୍ରାଇଭର୍ର କିଛି ନାହିଁ ପୁରା ପ୍ରିନିସିପୁଲ୍ ଡ୍ରାଇଭର୍ ଭଲ ଡ୍ରାଇଭର୍ କିଛି ଅସୁବିଧା ନାହିଁ ଫ୍ୟାମିଲିଙ୍କ ପାଇଁ ଡ୍ରାଇଭର୍ ଭଲ ହାଁ ଆଉ ଟେନସନ୍ ନାହିଁ ଆପଣ କ'ଣ ନୂଆ ନେଉଛନ୍ତି ପୁରୁଣା ତ ଲୋକ ନା କଷ୍ଟମର୍ ଦେଖନ୍ତୁ କିଛି ଅସୁବିଧା ନାହିଁ ହେଲା ନା ଆଉ କ'ଣ କହିବ ଆଜ୍ଞା ଆଜ୍ଞା ହଉ ହଉ ହଉ ଠିକ୍ ଅଛି ଠିକ୍ ଅଛି ଆଜ୍ଞା ଆଜ୍ଞା